ଆଜ୍ଞା ମୋତେ ଆପଣ ଯେଉଁ ଜିନିଷଟିଏ ପଠାଇଛନ୍ତି ପ୍ୟାକିଂ ତା'ର ଏମିତି କରିଛନ୍ତି ମୁଁ ତାକୁ ଦେଖିଲା ବେଳକୁ ଖୋଲିକି କିଛି ଦେଇନାହାଁନ୍ତି କ'ଣ କିଛି ଗୋଟେ ଯଦି ଦେଇଥାନ୍ତେ କି କୁଆଡ଼େ କ'ଣ ବାଜିବା ଜିନିଷ ବାଜି ବୁଯା ଗଲେ ଫାଟି ଫୁଟା ଯିବ ନଷ୍ଟ ହେଇଯିବ ଏଇଟା କାଚର ଜିନିଷଟା ମୁଁ ଅର୍ଡ଼ର କରିଥିଲି ଗୋଟେ ଡେକୋରେଟିଭ୍ ଆଇଟମ୍ଟେ ସେଇଟା ଭାଙ୍ଗିଗଲା ନା ଏଇଠୁ ଫାଟ ଚିହ୍ନଟିଏ ପଡ଼ିଯାଇଛି କୁଆଡେ ମାଡ଼ ହେଇକି ଆପଣ ସେମିତି ପ୍ୟାକିଂ କରିକି ଲେଖିବେ ନା ଉପରେ ଫ୍ରାଗାଇଲ୍ ଷ୍ଟିକର୍ ବି ମାରିନାହାଁନ୍ତି ସେଇଟାକୁ ମାରିଥିଲେ ଅଥଚ ସେମିତି କିଛି ହେଇନଥାନ୍ତା ଏସବୁ ଯିଏ ଆଣିଥାନ୍ତି ତାକୁ ଟିକେ ଦେଖି ଦୂଖା କରି ଆଣିଥାନ୍ତେ ନା ଆପଣ କ'ଣ ପାଇଁ ଏମତି ଗୋଟେ କରିଦେଲେ ଆଉ ମୋର ଜିନିଷଟା ଭାଙ୍ଗି ଯାଇଛି ଦେଖନ୍ତୁ ମୋତେ ଆପଣ ନହେଲେ ଗୋଟେ କାମ କରନ୍ତୁ ମୋତେ ପଇସା ଟିକେ ଫେରସ୍ତ କରି ଦିଅନ୍ତୁ ନହେଲେ ନାହିଁ ମୋ ଏଇ ଜିନଷଟା ପରିବର୍ତ୍ତନ କରି ମୋତେ ଗୋଟେ ଭଲ ଜିନଷଟେ ପଠାଇ ଦିଅନ୍ତୁ ମୁଁ ଏଇ ଜିନିଷଟାକୁ ନେବି ନାହିଁ ଜିନିଷଟି ଭାଙ୍ଗିଯାଇଛି ଆପଣଙ୍କ ଭୁଲ ଇଏଟା ଆପଣ ପ୍ୟାକିଂ ଭଲରେ କରିନାହାଁନ୍ତି ମୋତେ ଜିନିଷଟି ଫେରସ୍ତ କରିକି ଆଉ ଗୋଟେ ଜିନଷଟେ ଦେଇ ଦିଅନ୍ତୁ ବାସ୍ ମୁଁ ଏତିକି କହିବାକୁ ଚାହୁଁଛି